ସବୁ ସପ୍ଲାଏ ପାଣି ଯେଉଁ ପି ଏଚ ଡ଼ି ପାଣି ସବୁ ଘରକୁ ଆସିଛି ଆମେ ତାକୁ ଆକ୍ୱାଗାର୍ଡ଼ ଲାଗେଇକି ସେ ପାଣି ସବୁ ପରିଷ୍କାର ହୋଇକି ଆସୁଛି ଆମେ ସବୁ ପିଉଛୁ ଏବଂ ସେ ପାଣିରେ ଯେଉଁ ନଈ ପୋଖରୀ ଏସବୁ ପାଣିରେ ସବୁ ରୋଗ ଜୀବାଣୁ ଥାଏ ଖୋଲାରେ ରହିଥିବାରୁ ଆଉ ସେ ପାଣି ପିଇଲେ ରୋଗ ସବୁ ହୁଏ ଏବଂ ଏହି ରୋଗ ହେବା ଦ୍ୱାରା ଲୋକ ସେ ପାଣିକି ପିଇଲେ ହଇଜା ଝାଡ଼ା ବାନ୍ତି ସବୁ ହୁଏ ବେମାରରେ ପଡ଼ନ୍ତି ତେଣୁକରି ଘରେ ସଫା ସୁତୁରା ପାଣି ରଖି ପିଇଲେ ଆମେ ରୋଗରୁ ମୁକ୍ତ ହୋଇ ରହିବା